ବଗିଚା କାମରେ ଏଥିପାଇଁ ମୁଁ ସଉକ ନେଲିଯେ ମୋର ପାଠ ପଢ଼ିବା ପାଇଁ ଅର୍ଥ ଅଭାବ ରହିଛି ତ ଘରେ ବି କିଛି ଅର୍ଥର ଅଭାବ ରହିଥିବାରୁ ମୁଁ ବଗିଚା କାମକୁ ସଉକ ସଉକରେ ନେଲି କାରଣ ମୋର ପିଜି କରିବାର ବହୁତ ଇଚ୍ଛା ଅଛି ତ ମୋ ଚାକିରିରେ ବହୁତ ସାରା ପକାଇଲି ତ ସେଥିରେ କିଛି ହେଉନି କଟିଯାଉଛି ସେଥିପାଇଁ ମୁଁ ବଗିଚାରେ କିଛି କାମ କରିକି ସଞ୍ଚୟ କରିକି ମୋ ପାଠ ପଢ଼ାରେ ଲଗାଇ ପାରିବି ତ ସେଥିପାଇଁ ଘରେ ମଧ୍ୟ ଚଳିବା ପାଇଁ ବର୍ଷ ସାରା ଖାଇବା ପାଇଁ ପନିପରିବା ସେଠୁ ହୋଇଯିବ ତା'ପରେ ମୁଁ କିଛି ବିକ୍ରି କରିକି ପନିପରିବା କିଛି ପଇସା ବି ସଞ୍ଚୟ ବି ହୋଇଯିବ ସେଥିରେ ମୁଁ ପିଜି ପଢ଼ିପାରିବି ତ ସେଥିପାଇଁ ମୁଁ ବଗିଚା କାମକୁ ସଉକରେ ନେଲି ସେଦିନ ଠୁ ମୁଁ ବଗିଚାରେ କାମରେ ଲାଗିପଡ଼ିଛି